ସ୍କୁଲର ପିଲାମାନେ ସାଧାରଣତଃ ଗାଁ ଗହଳିର ପିଲାମାନେ ଚାଲି ଚାଲିକି ପାଖ ସ୍କୁଲ ଗୋଟିଏ କିଲୋମିଟର ଭିତରେ ହେଲେ ସେମାନେ ଚାଲି ଚାଲି ଯିବା ଆସିବା କରନ୍ତି କିନ୍ତୁ ଏବେ ସରକାରଙ୍କ ତରଫରୁ ଯେଉଁ ସାଇକେଲ ମିଳୁଛି ଅଷ୍ଟମ ନବମ ଶ୍ରେଣୀ ପିଲାମାନଙ୍କୁ ସେମାନେ ସାଇକେଲରେ ଯିବା ଆସିବା କରୁଛନ୍ତି ପ୍ରାୟତଃ ଆମର ଯେଉଁ କନଭେନ୍ଟ ସ୍କୁଲ ଗୁଡ଼ିକ ରହିଛି ଅଣ ଅଣସରକାରୀ ସ୍କୁଲ ଗୁଡ଼ିକ ରହିଛି ସେମାନେ ତ ତାଙ୍କର ସ୍ୱତନ୍ତ୍ର ପିଲାମାନଙ୍କୁ ନେବା ଆଣିବା କରିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଉଛି ସେଥିପାଇଁ ମା' ମାନେ ବାପା ମାନଙ୍କୁ ତାଙ୍କର ଅଭିଭାବକ ମାନଙ୍କୁ ପଇସା ଦେବାକୁ ପଡ଼ିଥାଏ କିନ୍ତୁ ଆମର ସରକାରୀ ସ୍କୁଲରେ ସେପରି ସୁବିଧା କିଛି ନାହିଁ ସେ ପିଲାମାନେ ଚାଲି ଚାଲି ଯାଆନ୍ତି ଅବା ସାଇକେଲରେ ଯାଆନ୍ତି କିମ୍ବା ନିଜର ଗାର୍ଡ଼ିଅନଙ୍କ ସହିତ ସ୍କୁଲକୁ ଯାଇଥାନ୍ତି